ହେ ରୁହ ରୁହ ରୁହ ରୁହ ରୁହ ରୁହ ରୁହ ରୁହ

ଟ୍ରଫିକ୍ ପୁଲିସ୍କୁ ଦେଖିଲେ କାହିଁକି ଲୁଚିକି ପଳାଉଥିଲ ସେପଟେ ନାଇଁ ଇଆଡ଼େ ଆସ ଇଆଡ଼େ ଆସ ଇଆଡ଼େ ଆସ ଇଆଡ଼େ ଆସ ଇଆଡ଼େ ଆସ ପଳାଇଛ ସେଆଡ଼େ କ'ଣ ଖସିକି ଗାଡ଼ି ଥୋଇଦେଇକି ଇଆଡ଼େ ଆସ ଇଆଡ଼େ ଆସ ତୁମ ନାଁ କ'ଣ କହିଲା ବାବା ତୁମର କେଉଁ ଗାଁ ରଣପୁରୁ କେଉଁ ଜିଲ୍ଲାରେ ଯାଉଛି ନୟାଗଡ଼ ଜିଲ୍ଲାରେ ଯାଉଛି କେତେ ଦିନ ହେଲା ତୁମେ ଗାଡ଼ି ଚଲେଇଲଣି ଚାରି ପାଞ୍ଚ ବର୍ଷ ହେଲା ଚଲେଇଲଣି ତୁମ ଗାଡ଼ି କାଗଜ ପତ୍ର ଠିକ୍ ଅଛି କାଗଜ ପତ୍ର ଦେଲ ଆର୍ ସି ବୁକ୍ ଦିଅ ଛାଡ଼ିଦେଇକି ଆସିଛ ଆଚ୍ଛା ତୁମ ଡି ଏଲ୍ ଦେଖାଇଲ ଡି ଏଲ୍ ଆପ୍ଲାଏ କରିଛ ଆସିନି ମାର୍କେଟ୍କୁ କେମିତି ଗାଡ଼ି ଆଣିକି ଆସୁଛ ତୁମ ହେଲେମେଟ୍ କାଇଁ ହେଲେମେଟ୍ ତ ପିନ୍ଧିନ ଆରେ ବାବା ତୁମେ ଜାଣିଛ ନା ନାହିଁ ଟ୍ରାଫିକ୍ ନିୟମ କଡ଼ା କଡ଼ି ହୋଇଛି ହେଲ୍ମେଟ୍ ନାହିଁ ତୁମକୁ ଫାଇନ୍ ଲାଗିବ ହେଲ୍ମେଟ୍ ପାଇଁ ଫାଇନ୍ ଲାଗିବ ତୁମ ଗାଡ଼ି କାଗଜ ପତ୍ର ଠିକ୍ ନାହିଁ କେମିତି ଗାଡ଼ି ଆଣିକି ଆସୁଛ ତୁମ ମା' ବାପା କେମିତି ଗାଡ଼ି ଦେଉଛନ୍ତି ତୁମ ଗାଡିୟାନ୍ଙ୍କ ନମ୍ବର୍ ଦେଲ ତୁମ ଗାଡିୟାନ୍ ଏଠିକି ଆସିଲେ ଫାଇନାଲ୍ ହେଲେ ତା'ପରେ ତୁମେ ଏଠାରୁ ଯିବ ତୁମେ ଆଗରୁ କେତେ ଥର ଖସିକି ଯାଇଛ ଟ୍ରାଫିକ୍ ପୋଲିସ୍ ହାତ ମାରିଲେ ସ୍ଲୋ କରିଦେଇକି ଖସିକି ଯାଇଛ ପୁଣି ଆହୁରି ଠକୁଛ ତୁମକୁ ଆଜି ଛଡ଼ା ହେବନି ଆରେ ବାବା ତୁମ ଭଳି ଏମିତି କେତେ ଯୁବକ ଗାଡ଼ି ସ୍ପିଡ୍ ଚଲାଇବା ଦ୍ୱାର ନିରୀହ ଲୋକମାନଙ୍କର ଜୀବନ ଯାଉଛି ନାଇଁ ନାଇଁ ତୁମକୁ ଚାଲାଣ କଟାହେବ ଆସ ଚାଲାଣ ସେକ୍ସନ୍କୁ ଚାଲ ନା ଚାଲାଣ ସେକ୍ସନ୍କୁ ଧରିକି ନେଲ ସେ ବହୁତ କଥା କହୁଛି ଚାଲାଣ ସେକ୍ସନ୍କୁ ତାକୁ ଧରିକି ନେଲ ଟ୍ରାଫିକ୍ ପୋଲିସ୍କୁ ଦେଖିଲା ପରେ କାହିଁକି ସ୍ପିଡ୍ ଗାଡ଼ି ଚଲଉଥିଲ ଭୟ ଲାଗିଲା ତୁମକୁ ମୁଁ ହାତ ଠାରୁଛି ରୁହ ରୁହ ରୁହ ରୁହ କାଟିକି ପଲାଉଛ ସେପଟ ଗଳିରେ କ'ଣ ଭାବୁଛ ତୁମେ ନିଜକୁ ଦୁଇ ଦିନ ଥାନାରେ ମୁଜିକି ରଖିଦେଲେ କବାଟ ଦେଇକି ନିଜୁବୁ କରିକି ତୁମେ ଠିକ୍ ସାଇଜ୍ ହେବ ସଦାବେଳେ ଗାଡ଼ି ସ୍ପିଡ୍ ଚଲାଉଛ ଟ୍ରାଫିକ୍ ପୋଲିସ୍କୁ ଦେଖିଲେ ଲୁଚିକି ଯାଉଛ